ହଁ ଆମ ଅଞ୍ଚଳର କଳା ଓ ହସ୍ତଶିଳ୍ପ ସବୁଠୁ ନିଆରା ବିଭିନ୍ନପ୍ରକାର କପଡ଼ା ସାମଗ୍ରୀରେ ମଧ୍ୟ ଆମର ସଂସ୍କୃତି ଜଡ଼ିତ ଯେମିତିକି ଆମ ଓଡ଼ିଶାବାସୀ ଆମେ ଧୋତି ଓ ଓ ଶାଢ଼ୀ ପିନ୍ଧିଥାନ୍ତି ଓଡ଼ିଶାର ଲୋକମାନେ ଧୋତି ଆଉ ଶାଢ଼ୀ ପିନ୍ଧିଥାନ୍ତି କିନ୍ତୁ ପଞ୍ଜାବୀମାନେ ତାଙ୍କର ପଗଡ଼ି ଓ ପଗଡ଼ି ପିନ୍ଧନ୍ତି ଠିକ୍ ସେମିତି ଆମ ଓଡ଼ିଶାର ସଂସ୍କୃତି ହଉଚି ଆମେ ଧୋତି ଓ ଶାଢ଼ୀ ପିନ୍ଧିବା ଆମ ଓଡ଼ିଶାର ଅନ୍ୟ ସବୁ କପଡ଼ାର ସାମଗ୍ରୀର ହସ୍ତଶିଳ୍ପ ରହିଛି ଯେମିତିକି ଚାନ୍ଦୁଆ ପଟ୍ଟଚିତ୍ର ତାରକାସି ସମ୍ବଲପୁରୀ ରାନ୍ଧନୀ କପଡ଼ା ଏସବୁ ସମ୍ବଲପୁରୀ ଶାଢ଼ୀକୁ ଆମେ ଶାଢ଼ୀ ବୁଣିବା ଯନ୍ତ୍ର ଦ୍ୱାରା ବୁଣିଥାଉ ହାତରେ ଏବଂ ସେଥିରେ ନିଜେ ହାତରେ ହିଁ ଫୁଲ ତିଆରି କରି କରାଯାଇଥାଏ ଚାନ୍ଦୁଆ ମଧ୍ୟ ହାତରେ ବୁଣାଯାଇଥାଏ ପଟ୍ଟଚିତ୍ର ମଧ୍ୟ ସ୍ତ୍ରୀ ଲୋକମାନେ ହାତରେ ବୁଣିଥାନ୍ତି ବାନ୍ଧଣୀ ବାନ୍ଧଣୀ କପଡ଼ା ବିଷୟରେ ତ ମୁଁ ସଠିକ୍ ଭାବେ ଜାଣିନାହିଁ ବିଷୟରେ ତାରକାସି ମଧ୍ୟ ଅଛି ଆମ ଓଡ଼ିଶାରେ ପ୍ରଚଳିତ ସେଇଟା ମଧ୍ୟ ହାତରେ ତିଆରି କରାଯାଇଥାଏ ଆମ ଓଡ଼ିଶାର ଲୋକମାନେ ଏସବୁକୁ ନିଜର ଜୀବିକା ରୂପରେ ବ୍ୟବହାର କରିଥାନ୍ତି ପଟ୍ଟଚିତ୍ର ଚାନ୍ଦୁଆ ତାରକାସି ସମ୍ବଲପୁରୀ ଶାଢ଼ୀ ଓ ବିନ୍ଧାନୀ କପଡ଼ା ଆଦି ତିଆରି କରି ତାକୁ ବିକ୍ରି କରନ୍ତି ଏବଂ ସେିଥିରୁ ଯେଉଁ ଟଙ୍କା ରୋଜଗାର କରନ୍ତି ତାକୁ ନିଜର ଜୀବନ ଧାରଣ କରିବାରେ ବ୍ୟହାର କରନ୍ତି ଏବଂ ନିତିଦିନ ତାଙ୍କର ଭରଣପୋଷଣ କରିଥାନ୍ତି